ଆଜ୍ଞା ନମସ୍କାର ଓଲାରୁ କହୁଥିଲେ ଆଜ୍ଞା ଆମର ଯେଉଁ ବୁକିଂଟା କରିଥିଲୁ ସେ ବୁକିଂଟା ତ ଆପଣ କହିଥିଲେ ଯେ ଆମର ଯେ ଆମେ ଆଠ ଘଣ୍ଟାରେ ଆମର କିନ୍ତୁ ଆଠ ଘଣ୍ଟାରେ ପହଞ୍ଚିବାର ଥିଲା ଆପଣ କହିଲେ ନାଇଁ ଆମର ଆଠ ଘଣ୍ଟା ହବନି ନଅ ଘଣ୍ଟା ଲାଗିବ ଆମକୁ ଆଜ୍ଞା ମୁଁ ସଂଗ୍ରାମ ବିଶ୍ୱଳ କହୁଥିଲି ଆଜ୍ଞା ଆଜ୍ଞା ଏବେ କାଲି ଯେଉଁ ଆପଣ ନେଇଥିଲେ ଯେଉଁ ଅଗ୍ରୀମ ଯେଉଁ ଦଶ ହଜାର ଟଙ୍କା ନେଇଥିଲେ ଆପଣ କହିଲେ କାଲି ପହଞ୍ଚିଯିବ ବୋଲି ଆମେ କିନ୍ତୁ ଠିକ୍ ଟାଇମ୍ରେ ଆମର ତ ହେଲାନି ନା ଆପଣ କହିଲେ ନଅ ଆମର ଆଠ ଘଣ୍ଟାରେ ପହଞ୍ଚିବାର ଅଛି ଆପଣ କହୁଛନ୍ତି ନଅ ଘଣ୍ଟା ଲାଗିବ ତ ସେଥିପାଇଁ କ୍ୟାନସଲ୍ କରିବାକୁ ପଡ଼ିଲା ଆଜ୍ଞା ହଁ

ପଇସାଟା ଏପର୍ଯ୍ୟନ୍ତ ରିଫଣ୍ଡ୍ ହେଲାନି ଆଜ୍ଞା ପଇସା ଫେରସ୍ତ ହେଲାନି ଆଜ୍ଞା ନାଇଁ ଆପଣ କହିଥିଲେ ଆମେ ତ ନା ଆପଣ ଯଦି ଠିକ୍ ଟାଇମ୍ରେ ପହଞ୍ଚେଇ ଦେଇଥାନ୍ତେ ତା'ହେଲେ ଆମେ କ'ଣ ପାଇଁ ସେଇଟା କ୍ୟାନସଲ୍ କରିଥାନ୍ତୁ ଆପଣ ତ କହିଲେ ଏତିକି ସମୟ ଲାଗିବ ଆମର ତ ସେଇ ଟାଇମ୍ରେ ହେଲାନି ଆମର ମୁଁ ସେଇଥିପାଇଁ ମୋ ସାଙ୍ଗମାନଙ୍କ ପାଖରେ ଅପଦସ୍ତ ହବା ପଡ଼ିଲା ଆମର ମୋର ଗୋଟେ ବଡ଼ କାମ ଆପଣଙ୍କ ଯୋଗୁଁରୁ ରହିଗଲା ରହିଗଲା ଗୋଟେ ବଡ଼ କାମ ରହିଗଲା